ମୁଁ ପାଠ ପଢ଼ିଲି ନବମ ପର୍ଯ୍ୟନ୍ତ ହେଲେ ପଢ଼ିପାରିଲି ନାଇ କାରଣ ଘରର ଅସୁବିଧା ପାଇଁ ବୋଲି ପଇସା ପତ୍ର ଅଭାବ ପାଇଁ ବୋଲି ମୁଁ ଆଉ ପାଠ ପଢ଼ି ପାରିଲିନାହିଁ ମୁଁ ଦେଖୁଛି ଚାକିରିଆ ଲୋକମାନେ କେଡ଼େ ସୁନ୍ଦର ପାଠ ପଢ଼ିକି ଚାକିରୀ କରିକି ତାଙ୍କ ସଂସାର ଭଲରେ ଚଳଉଛନ୍ତି ହେଲେ ମୁଁ ସେସବୁ କରିପାରିଲି ନାହିଁ କଣ କରିବି ବହୁତ ଅଭାବରେ ରହିଲି ଏବେ ପିଲାମାନଙ୍କୁ ବି ଭଲ ଟିକିଏ ପଢ଼େଇ ପାରୁନାହିଁ କି ଭଲ ଡ୍ରେସଟେ ଦେଇ ପାରୁନାହିଁ କି ଭଲ ଖାଇବା ବି ଦେଇପାରୁନାହିଁ ଯଦି ମୁଁ ପାଠ ପଢ଼ିକି ଚାକିରୀ କରିଥାନ୍ତି ଏବେ ପେନ୍ସନ୍ ଟଙ୍କାରେ ମୋ ପିଲାମାନଙ୍କୁ ପାଠ ପଢ଼େଇକି ସବୁ କରିକି ମୁଁ ମୋ ପେନ୍ସନ୍ ଟଙ୍କାରେ ମୁଁ ଭଲ ଖାଦ୍ୟଟିଏ ଖାଇ ପାରିଥାନ୍ତି ଭଲ ଟିକିଏ ରହି ପାରିଥାନ୍ତି ଭଲ ପୋଷାକଟିଏ ପିନ୍ଧି ପାରିଥାନ୍ତି କିନ୍ତୁ ମୋ ଦ୍ୱାରା ସେଇଟା ହୋଇପାରିଲାନି ଆଗକୁ କଣ ଆଉ କରିପାରିବି ଏ ବୟସରେ ସେମିତି ଭାବି ଭାବି ମୁଁ ସେମିତି ଦୁଃଖରେ ସାରା ଜୀବନ ମୋତେ ରହିବାକୁ ପଡ଼ୁଛି ଏବେ ଜାଣିପାରୁଛି ଯେ ପାଠର ମୂଲ୍ୟ କ'ଣ ଥିଲା ଆଉ ପଇସା ଆସିଲେ କି କ'ଣ କେମିତି ଚଳୁଥିଲେ ଏବେ ଜାଣିପାରୁଛି ହେଲେ କ'ଣ କରିବି ମୋର ତ ବୟସ ହୋଇଗଲାଣି ସେମିତି ଅସୁବିଧା ଅଭାବରେ ଚଳିଆସୁଛି